ଖୋର୍ଦ୍ଧା ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ପର୍ବ ଗୁଡ଼ିକ ହେଉଛି ରଜ ଦୋଳ ପୂର୍ଣ୍ଣିମା ଗଣେଶ ପୂଜା ଦଶହରା ଲକ୍ଷ୍ମୀ ପୂଜା ରଥଯାତ୍ରା ଶୀତଳଷଷ୍ଠୀ ଆଦି ପର୍ବଗୁଡ଼ିକ ପାଳନ କରୁ ରଜ ଆମ ଖୋର୍ଦ୍ଧାର ଏକ ମୁଖ୍ୟ ସାଂସ୍କୃତିକ ପର୍ବ ଅଟେ ଯେଉଁ ପର୍ବରେ ଆମେ ଆନନ୍ଦରେ ପାଳନ କରୁ ଓ ଏହି ପର୍ବ ଆମ ଖୋର୍ଦ୍ଧା ବରୁଣେଇ ପାହାଡ଼ର ପାଦରେ ବେଶ ଧୁମଧାମରେ ପାଳନ କରାଯାଏ ଏଠାରେ ବିଭିନ୍ନ ମେଳା ଓ ଦୋକାନ ବଜାର ପଡ଼ିଥାଏ ଲୋକମାନଙ୍କର ଗହଳି ମଧ୍ୟ ରହିଥାଏ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସେଠାରେ ହୋଇଥାଏ ଯେଉଁଠିକି ଆମର ପାରମ୍ପରିକ ନୃତ୍ୟ ଓଡ଼ିଶୀ ପାଇକ ନୃତ୍ୟ ଗୋଟିପୁଅ ଆଦିର ପରିବେଷଣ ହୁଏ ଗଣେଶ ପୂଜା ଆମ ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ବେଶ ଧୁମଧାମରେ ପାଳନ କରାଯାଏ ଏହା ଓଡ଼ିଶା ପ୍ରସିଦ୍ଧ ପୂଜା ଅଟେ ଏଇ ପୂଜାରେ ମଧ୍ୟ ଜଟଣୀରେ ବଡ଼ ବଡ଼ ମେଢ଼ ଦେଖିବାକୁ ମିଳେ ବହୁତ ସ୍ଥାନରେ ମେଳା ମଧ୍ୟ ବସେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥାଏ ସେଠାରେ ସେଠାରେ ଓଡ଼ିଶାର କୋଣ ଅନୁକୋଣରୁ ଲୋକମାନେ ଆସି ନିଜର ପାରମ୍ପରିକ ନୃତ୍ୟ ପରିବେଷଣ କରିଥାନ୍ତି ଶୀତଳଷଷ୍ଠୀ ମଧ୍ୟ ଆମ ଜିଲ୍ଲାର ଭୁବନେଶ୍ୱର ଠାରେ ଲିଙ୍ଗରାଜ ମନ୍ଦିରରେ ହୋଇଥାଏ ଶୀତଳଷଷ୍ଠୀରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବିବାହ କରାଯାଇଥାଏ ଦୀପାବଳିରେ ମଧ୍ୟ ଆମ ଖୋର୍ଦ୍ଧା ଜିଲ୍ଲାରେ ମାଆ କାଳୀଙ୍କର ପୂଜା କରାଯାଇଥାଏ ଆମେ ଘରେ ଦୀପ ଜାଳି ଓ ବାଣ ଫୁଟାଇ ଏହାକୁ ବେଶ ଆନନ୍ଦରେ ପାଳନ କରୁ ଏହି ସବୁ ସମୟରେ ଭୁବନେଶ୍ଵରରେ ବିଭିନ୍ନ ପ୍ରକାର ମହୋତ୍ସବ ବା ମେଳା ବସିଥାଏ ଯେମିତିକି ଲୋକ ମହୋତ୍ସବ କଳିଙ୍ଗ ମହୋତ୍ସବ ଓ ଆଦିବାସୀ ମେଳା ଓ ତୋଷାଳି ଇତ୍ୟାଦି ମହୋ ଦେଶବିଦେଶ ଓ ଓଡ଼ିଶାର କୋଣ ଅନୁକୋଣରୁ ଆସି ତାଙ୍କର କଳାସଂସ୍କୃତି ଓ ନୃତ୍ୟ ସାମଗ୍ରୀର ପରିବେଷଣ କରିଥାନ୍ତି ଏହିସବୁ ଆମ ପୂର୍ବ ପୁରୁଷମାନେ ମଧ୍ୟ ପାଳନ କରି ଆସୁଛନ୍ତି ଆମେ ତାଙ୍କୁ ଅନୁସରଣ କରି ଆମ ସଂସ୍କୃତି ଓ ପରମ୍ପରା ଆଦିକୁ ବଜାୟ ରଖିବା ପାଇଁ ଏହି ସବୁ ପର୍ବ ପାଳନ କରୁ ଏହି ସବୁ କାର୍ଯ୍ୟକ୍ରମରେ ଯୋଗ ଦେଇ ଆମେ ମନୋରଞ୍ଜନ ମଧ୍ୟ କରିଥାଉ